ମୋର ପ୍ରିୟ ଅଭିନେତା ସିଦ୍ଧାନ୍ତ ଆଉ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କ ଫିଲ୍ମ ମୋତେ ବହୁତ ଭଲ ଲାଗେ କାରଣ ସିଦ୍ଧାନ୍ତ ଆମର ଯେ କି ହିରୋ ଚରିତ୍ର କରନ୍ତି ଆଉ ଅର୍ଚ୍ଚିତା ଯିଏ କି ହିରୋଇନ ଆମର ଅଭିନୟ କରନ୍ତି ଆଉ ସିଦ୍ଧାନ୍ତକୁ ମୋତେ ଏଇଥିପାଇଁ ଭଲ ଲାଗେ ତାଙ୍କର ଫାଇଟ ହେଉ ଡାନ୍ସ ହେଉ ବହୁତ ମୋର ପସନ୍ଦ ଆଉ ତାଙ୍କର ଯେଉଁ କହିବାର ଯେଉଁ ଶୈଳୀ ସେଇଟା ବି ସମସ୍ତଙ୍କୁ ଆକୃଷ୍ଟ କରେ ଅର୍ଚ୍ଚିତା ଯେ କି ଆମର ବେଶି ସବୁ ଫିଲ୍ମରେ ସେ ହିରୋଇନ ରୋଲ କରନ୍ତି ଆଉ ତାଙ୍କର ଯେଉଁ ଡାଇଲଗ ସମସ୍ତଙ୍କ ଆଖିରୁ ଲୁହ ଝରି ଦେଇଥାଏ ଆଉ ତାଙ୍କ ଚରିତ୍ର ସବୁ ଡ୍ୟାନ୍ସ ହେଉ ସବୁ ବହୁତ ଲୋକମାନେ ପସନ୍ଦ କରନ୍ତି ସିଦ୍ଧାନ୍ତ ମହାପାତ୍ର ମଧ୍ୟ ସେହି ଭଳି ବହୁତ ଫିଲ୍ମ ଆମର ଓଡ଼ିଆ ଚଳଚିତ୍ରରେ ବହୁତ ଫିଲ୍ମ ସେ କରି ଚାଲିଛନ୍ତି ଯେମିତିକି ଲୋକମାନେ ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ସିନେମା ଦେଖିବା ପାଇଁ ସମସ୍ତଙ୍କ ମନରେ ଗୋଟେ ବ୍ୟାକୁଳ ଥାଏ ଆଉ ସେଇଥିପାଇଁ ସିଦ୍ଧାନ୍ତ ଆଉ ଅର୍ଚ୍ଚିତାଙ୍କୁ ମୋର ବେଶି ପସନ୍ଦ